ଆଜ୍ଞା ଆଜ୍ଞା ଆଜ୍ଞା ହଁ ମ୍ୟାଡ଼ାମ୍ ଜେଗା କ'ଣ ଆପଣ କେତେ ତାରିଖ ପ୍ରଥମେ କରିବେ ସେଟା କୁହନ୍ତୁ ସେହି ତାରିଖ ଦିନ ଅଛି କି ନାହିଁ ଫ୍ରି ଅଛି କି ନାହିଁ ସେଟା ବୁଝିବି ଦେଖିବି କହିବି ତ କେତେ ତାରିଖରେ କହୁଛନ୍ତି

ହଁ କ୍ୟାମେରା କ୍ୱାଲିଟି ତ ଭଲ ରହୁଛି କ୍ୟାମେରା ତ ଗୋଟିଏ ବୋଲି ଛପନ ଶହ ଆଉ ଗୋଟିଏ ପଞ୍ଚସ୍ତରୀ ଶହ ତ ଆପଣଙ୍କ ଅନୁ ଅନୁଯାୟୀ କେଉଁ ରିସେପସନ୍ ନା ବାହାଘର ନା କୁଆଡ଼େ ପିକ୍ନିକ୍ ଫିକ୍ନିକ୍ ଆଚ୍ଛା ଆଜ୍ଞା ଆଜ୍ଞା

ଆଜ୍ଞା ଅଛି କୋଣାର୍କ ସାଇଟ୍ ଅଛି ସି ବୀଚ୍ ଅଛି ପୁରୀ ଜଗନ୍ନାଥ ବିଚ୍ ଗୋଲ୍ଡେନ୍ ସି ବୀଚ୍ ବି ଅଛି ଚିଲିକା ବି ଅଛି ଏବଂ ବହୁତ ଜାଗା ବି ଅଛି ଭଲ ଭଲ ଶୂଟ୍ ବି କରିହେବ ଆଉ ମୁଁ ଛପନଶହ ଜାଗାରେ ସତାବନ ଶହ ନେବା ଭଲ ପ୍ରପର କରିବି କାହିଁ ନା ଭଲ ପ୍ରଫର୍ମାନ୍ସ୍ ବି ଦିଏ ଆଉ ଭଲ ବି ପିକ୍ଚର୍ କ୍ୱାଲିଟି ବି ଆସେ ତ ସେତିକି କହିବି

ନାଇଁ ମ୍ୟାଡ଼ାମ୍ ସେଟା ଆପଣଙ୍କ ଚଏସ୍ରେ ଆପଣ ଆଣିବେ ନା ଡ୍ରେସ୍ ମେକପ୍ ସେଟ୍ ଆପଣ ଯେଉଁ ଆପଣଙ୍କ ଚଏସ୍ରେ ଆଣିବେ ମୁଁ ଖାଲି ଅଡ୍ରେସ୍ କରିବି ଆପଣଙ୍କ ଫଟୋ ଉଠେଇବି ଆଜ୍ଞା କେତେଦିନ ଭିତରେ ଶୂଟ୍ ହବ ଯେତେଦିନ ଭିତରେ ଆପଣ ରେଡ଼ି ହେଇଯାଇଥିବେ ଯେତେଦିନ ଭିତରେ ଆପଣ ନିଜର ବେଷ୍ଟ୍ କ୍ୱାଲିଟି କମ୍ପ୍ଲିଟ୍ କରିବେ ବା ସେହି ଅନୁସାରେ ଶୂଟ୍ ଆପଣ ଇଚ୍ଛା ଗୋଟିଏ ଦିନରେ ସାରିପାରିବେ କିମ୍ବା ଯଦି ଆପଣ କନ୍ଫର୍ମ୍ କରିକି ଯଦି ମୋତେ କୋପରେଟ୍ କରିବେ ତାହେଲେ ଗୋଟିଏ ଦିନରେ ସାରିପାରିବେ କିମ୍ବା ନହେଲେ ଦୁଇ ଦିନ୍ ବି ଲାଗିପାରେ କିନ୍ତୁ ଆମର ଛପନ ଶହର ଚାର୍ଜେସ୍ ରହୁଛି ଦିନକୁ ଆଠଶହ ତ ସତାବନର ଦିନକୁ ରହୁଛି ଷୋହଳଶହ ଦିନକୁ ଦୁଇ ଦିନର ହିସାବ ଅନୁସାରେ ବତିଶ ହଇପାରେ କିମ୍ବା ଅଧିକା ବି ହୋଇପାରେ ତ ଟ୍ରାଭେଲିଂ ଖର୍ଚ୍ଚଟା ଆପଣ ମ୍ୟାଡ଼ାମ୍ ଦେବେ

ହଁ ଆଜ୍ଞା ତିନି ଚାରି ଦିନରେ ସରିଯିବ ନାଇଁ କାହିଁକି ନା ଯଦି ତିନି ଚାରି ଦିନରେ ସାରିବେ ତ ବତିଶି ହଁ ପାଞ୍ଚହଜାର ଯିବ କ୍ୟାମେରା ଟ୍ରାଭେଲିଂ ଖର୍ଚ୍ଚ ଆପଣ ଯାହା ଦେଖିବେ ଟ୍ରାଭେଲିଂ ଖାଇବା ଖାଇବା ଖର୍ଚ୍ଚ ଆପଣ ଟିକିଏ ବୁଝିନେବେ

ଆଜ୍ଞା ଆଡ଼ଭାନ୍ସ୍ ପଠେଇଦିଅନ୍ତୁ ଆମେ ଟାଇମ୍ଟା କହିଦିଅନ୍ତୁ ସେହି ଅନୁସାରେ ଆମେ ପହଞ୍ଚିଯିବୁ

ଏଇ ନମ୍ବରରେ ଫୋନ୍ ପେ' ଅଛି ପଠେଇଦିଅନ୍ତୁ